ବିଦ୍ୟାଳୟରେ ମୋର ପ୍ରିୟ ବିଷୟଟା ହେଉଛି ସାଂସ୍କ୍ରିତ ଆଉ ମୋତେ ସାଂସ୍କ୍ରିତଟା ଏଇଥିପାଇଁ ବହୁତ ଭଲ ଲାଗେ ଯେ ମୁଁ ସମସ୍ତ ପିଲାଙ୍କ ଅପେକ୍ଷା ମୁଁ ବହୁତ ଭଲ ପଢ଼ୁଥିଲି ଆଉ ମୋତେ ସାଂସ୍କ୍ରିତ ବୁଝିବାରେ ବି ସେମିତି କିଛି କଷ୍ଟ ହେଉନଥିଲା ଏବଂ ମୋତେ ସ୍ୱର ଉଚ୍ଚାରଣ କରିବା ପାଇଁ ବହୁତ ଭଲ ଲାଗୁଥିଲା ସେଥିପାଇଁ ମତେ ସାଂସ୍କ୍ରିତ ସବଜେକ୍ଟ ମୋତେ ବହୁତ ଭଲ ଲାଗୁଥିଲା ଏବଂ ମୋତେ ସେହି ସମସ୍ତଙ୍କ ବିଷୟରୁ ମୋତେ ଗଣିତ ବିଷୟଟି ବହୁତ ଡିଫିକଲ୍ଟ ଲାଗୁଥିଲା କାରଣ ମୋତେ ଅଙ୍କ କଷି ଭଲ ଭାବରେ ଆସୁନଥିଲା କି ମୁଁ ଯାହା ସେ ଆମ ସାର୍ କହୁଥିଲେ ସେସବୁ ମୁଁ ଭଲ ଭାବରେ ବୁଝି ପାରୁ ନଥିଲି ତ ସେଇଥିପାଇଁ ମୁଁ ମୋତେ ଗଣିତରେ ବହୁତ କଷ୍ଟ ଲାଗିଥାଏ ତ ଦିନେ କଣ ହେଇଛି ନା ସାର୍ ମୋତେ ଟାସ୍କ କରିବା ପାଇଁ ଦେଇଥିଲେ ତ ମୁଁ ଘରେ ସେଇ ଦିନ ପୁଣି ସାଂସ୍କ୍ରିତ ପଢ଼ିବା ପାଇଁ ଆମ ମ୍ୟାମ ବି ଦେଇଥିଲେ ତ ମୁଁ ଗଣିତ ମୋତେ ନ ଆସିବାରୁ ମୁଁ ଅଧିକାଂଶ ସମୟ ସାଂସ୍କ୍ରିତ ଉପରେ ଦେଲି ଯେଉଁଥି ପାଇଁକି ଗଣିତର ସେ ଟାସ୍କ ଗୁଡ଼ିକ କଲିନି ତାପରେ ମୁଁ ତା ପର ଦିନ ମୁଁ ଯେତେବେଳେ ସ୍କୁଲକୁ ଆସିଛି ତ ମୋତେ ଆମ ସାର୍ ବହୁତ ମାଡ଼ ଦେଇଥିଲେ କାରଣ ମୁଁ ସେ ମ୍ୟାଥର ଟାସ୍କଟା କରିନଥିଲି ସେଇଥିପାଇଁ ଯେଉଁଥି ପାଇଁ ମୋ ହାତ ବହୁତ ଦରଜ ହେଇଥିଲା ଆଉ ସେଇଥିରୁ ମୋତେ ଏହି ଶିକ୍ଷା ମିଳିଲା ଯେ ତ ମୁଁ ସବୁଦିନ ଡ଼ରୁଥିଲି କି ସାର୍ ମୋତେ ଆଜି ବି ବାଡ଼େଇବେ ତ ସବୁଦିନ ମୁଁ ଗଣିତ ଟାସ୍କ କରି ଯାଉଥିଲି ଆଉ ସେଇଟା କରିବା ଦ୍ୱାରା ଏବେ ମୋ ଦ୍ୱାରା ଗଣିତ ବି ଆଉ ମୋର ପାଇଁ ଡିଫିକଲ୍ଟ ନାହିଁ ଏବେ ସବୁ ମତେ ଇଜି ଲାଗୁଛି ଆଉ ସେ ସ୍ମୃୃତିଟା ମୋତେ ବହୁତ ଭଲ ଲାଗେ